ପଶୁପାଳନ ସହିତ କ'ଣ ପାର୍ଶ୍ଵ ବ୍ୟବସାୟ ଆମେ କରୁ ଯଥା ଗାଈ ଠାରୁ କ୍ଷୀର ପାଉ ତା'ର କ୍ଷୀର ବଜାରରେ ବିକ୍ରି କରିଥାଉ କ୍ଷୀରରୁ ଆମେ ଦହି ଲହୁଣୀ ବାହାର କରି ଘିଅ ତିଆରି କରିଥାଉ ଘିଅ ବି ସବୁଠାରୁ ଅଧିକ ମୂଲ୍ୟବାନ ଦହିରୁ ଆମେ ଛେନା କରୁ ତା'ପରେ ଗାଈ ଠାରୁ ଆମେ ଗୋବର ପାଉ ସେ ଗୋବରରେ ଆମେ କ'ଣ କରୁଛେ ନା ଆମର ଆଉ ଗ୍ୟାସ୍ ଦରକାର ହଉନି କେଉଁଥିପାଇଁ ନା ଆମେ ଗୋବର ଗ୍ୟାସ୍ଠେ କରିଛୁ ଗୋବର ଗ୍ୟାସ୍ରୁ ଗୋବର ଗ୍ୟାସ୍ ସଂଗ୍ରହ କରି ଆମେ ଜାଳଣି ଭାବରେ ବ୍ୟବହାର କରୁଛୁ ସେ ଗୋବର ଦୂର ପାୱାର୍ କମିଗଲେ ସେ ଗୋବରକୁ ନେଇ ଅନ୍ୟତ୍ର ଆମେ ପକେଇକିରି ତାକୁ ଆମର କୃଷି କ୍ଷେତ୍ରରେ ଲଗାଉଛୁ ଯଥା ଧାନ ହଉ କି ମୁଗ ହଉ କି ବିରି ମାଣ୍ଡିଆ କୋଳଥ ବାଇଗଣ ଟମାଟୋ ଆଳୁ ଯେକୌଣସି ପରିବା କରୁଛନ୍ତି ସେ ଖତ ଭାବରେ ବ୍ୟବହାର କରାଯାଉଛି ଆଉ ସେଇ ଗୋବର ଦେହରୁ ବି ଆମେ କ'ଣ କରୁଛୁ ଘଷି ପାରୁଛେ ତାକୁ ଚକଟିକିରି ଘଷି ପାରି ଘଷି ବିକ୍ରି କରୁଛେ ଇଟା ଭାଟି ବାଲା ନେଉଛନ୍ତି ସେମାନେ ତାକୁ ନେଇକିରି ଇଟା ଭାଟି ଲଗେଇ ଇଟା ପୋଡ଼ୁଛନ୍ତି ତା'ପରେ ଆମେ କୁକୁଡ଼ା ବି ରଖୁଛୁ କୁକୁଡ଼ା ଦିହରୁ ଅଣ୍ଡା ବିକ୍ରି କରୁଛୁ ମାଂସ ବି ବିକ୍ରି କରୁଛୁ ଛେଳି ରଖିଛୁ ଛେଳିକି ଛେଳି ମାଂସ ବି ବିକ୍ରି କରୁଛୁ